ଦେଖନ୍ତୁ ପ୍ରଥମ ଉତ୍ପାଦ ସହିତ ଆମର ସକାରାତ୍ମକ ଅନୁଭୂତି ଅଛି କାହିଁକିନା ପ୍ରଥମ ଉତ୍ପାଦ ହେଉଛିି ମୋବାଇଲ ମୋବାଇଲ ଫୋନ ମୋବାଇଲ ଫୋନ ଆସିବା ଦିନ ଠୁ ଲୋକମାନଙ୍କ ପାଇଁ ବହୁତ ସୁବିଧା ଏବଂ ସୁଯୋଗ ହୋଇଗଲା ଦେଖନ୍ତୁ ଆଗକାଳେ ଯେମିତି ଲୋକମାନେ କୌଣସି ସ୍ଥାନକୁ ଯଦି ଖବର ପଠାଇବାର ଥିଲା ତା'ହେଲେ ସେମାନେ ପୋଷ୍ଟ ଅଫିସରେ ଚିଠି ଚିଠି ଲେଖି ପଠାଉଥିଲେ ଯାହାଦ୍ୱାରା କି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅନ୍ୟ ସ୍ଥାନକୁ ସନ୍ଦେଶ ପଠାଇବାଟା ବହୁତ ଅସୁବିଧା ହେଉଥିଲା ଲୋକମାନେ ତା' ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ସବୁ ପରିବର୍ତ୍ତନ ହେବା ସତ୍ତ୍ୱେ ଆମ ଟେକ୍ନୋଲୋଜି ମଧ୍ୟ ଡେଭେଲପ୍ କଲା ତା' ସ୍ମାର୍ଟ ଫୋନ ବା ମୋବାଇଲ ଫୋନ ତିଆରି ହେଲା ମୋବାଇଲ ଏବେ ଲୋକମାନେ ସେଇ ଫୋନ ସାହାଯ୍ୟରେ କୌଣସି ଅସୁବିଧା ହେଲେ ତୁରନ୍ତ ତୁରନ୍ତ ଅନ୍ୟ ଜାଗାକୁ କଲ୍ କରିକି କଥାବାର୍ତ୍ତା ମାଧ୍ୟମରେ ସେ ନିଜର ଅସୁବିଧା ସୁବିଧା ସବୁକିଛି ଜଣାଇ ପାରୁଛନ୍ତି ଏବଂ ପିଲାମାନଙ୍କ ପାଇଁ ସ୍ମାର୍ଟ ଫୋନ ଆସିଲା କାହିଁକି ମାନେ ପିଲାମାନେ ଭଲ ଭାବରେ ମୋବାଇଲରୁ ପାଠ ମଧ୍ୟ ପଢ଼ି ପାରୁଛନ୍ତି ଯେମିତିକି ଛୁଟିଦିନରେ ଅନଲାଇନ୍ କ୍ଲାସ୍ କରିପାରୁଛନ୍ତି କିମ୍ବା ୟୁ ଟ୍ୟୁବ୍ ମାଧ୍ୟମରେ ସେହି ପାଠକୁ ପଢ଼ୁଛନ୍ତି ଏବଂ ଏମିତିରେ ଦେଖିବାକୁ ଗଲେ ମୋବାଇଲ ଆସିବା ଦିନ ଠୁ ମୋବାଇଲ ଆସିବା ଦିନ ଠୁ ସମସ୍ତଙ୍କ ଜୀବନରେ କିଛି ନୂଆ ଜିନିଷ ଘଟିଲା ଯାହାଦ୍ୱାରା କି ସେମାନେ ଖୁସି ଅଛନ୍ତି